ଆମ ଦେଶରେ ବିଭିନ୍ନ ଜାତିର ବିଭିନ୍ନ ଧର୍ମର ଲୋକ ରୁହନ୍ତି ଆଉ ସେଥିଭିତୁରୁ ହିନ୍ଦୁଧର୍ମ ର ହିନ୍ଦୁଧର୍ମ ଆମର ପ୍ରଧାନ ହିନ୍ଦୁଧର୍ମର ଆମେ ବିଭିନ୍ନ ପ୍ରକାର ପୂଜା କରିଥାଉ ସେଥିମଧ୍ୟରୁ ଶିବ ଶିବ ପୂଜା ଆଉ ଜଗନ୍ନାଥ ମନ୍ଦିରକୁ ଗଲେ ଜଗନ୍ନାଥ ପୂଜା ରାମ ମନ୍ଦିରକୁ ଗଲେ ବିଭିନ୍ନ ମନ୍ଦିରରେ ବିଭିନ୍ନ ପୂଜା ହେଇଥାଏ ଆଉ ଆମ ଜାତିରେ ହିନ୍ଦୁ ଜାତିରେ ସବୁଦିନ ପୂଜା ହୁଏ ଯିଏ ଯେଉଁ ସମୟରେ ଗଲେ ବି ପୂଜା କରିପାରିବ ଦିନରେ ଯାଉ କି ରାତିରେ ଯାଉ ତାର ଯେଉଁ ସମୟରେ ଗଲେ ବି ସିଏ ପୂଜା କରିପାରିବ ଆଉ ସେଥିଭିତରୁ ଖ୍ରୀଷ୍ଟିୟାନ୍ ଧର୍ମର ଲୋକମାନଙ୍କର ବି ତାଙ୍କର ପର୍ବ ଏକା ଭଲ ଲାଗେ କାହିଁକିନା ତାଙ୍କ ସେ ବଡ଼ଦିନଟା ହେଲା ତାଙ୍କର ପ୍ରଧାନ ସିଏ ଖ୍ରୀଷ୍ଟିୟାନ୍ ମାନଙ୍କର ସେଇ ଖ୍ରୀଷ୍ଟମାସ୍ ଡେ ବଡ଼ଦିନଟାକୁ ଆମେ ହିନ୍ଦୁ ଲୋକମାନେ ମଧ୍ୟ ପାଳନ କରିଥାଉ କାହିଁକିନା ସେଦିନ ତାଙ୍କ ରାତି ବାରଟାରେ ଖ୍ରୀଷ୍ଟଧର୍ମର ଲୋକମାନେ ଯୀଶୁ ଜନ୍ମ ହୋଇଥିଲେ ତ ସେଥିପାଇଁ ରାତି ବାରଟାରେ ସେମାନେ ସେ ଖୁସିରେ ଖୁସିରେ ପର୍ବ ପାଳନ କରନ୍ତି ପୂଜା କରନ୍ତି ଆଉ ସେମାନଙ୍କର ସେଇ ପୂଜାକୁ ତା ସହିତ ସେମାନଙ୍କର ସେଇ ପର୍ବ ରହିଛି ଇଦ୍ ଜୁହା ଇଦୁଲଫିତର୍ ଆଉ ଏଇସବୁ ପର୍ବରେ ସେମାନେ ସମସ୍ତେ ଗୋଟେ ଜାଗାରେ ରହିକି ପୂଜା କରନ୍ତି କିନ୍ତୁ ମୁସଲମାନ ହିନ୍ଦୁମାନେ ସବୁଦିନ ସବୁବେଳେ ଯାଇକିରି ପୂଜା କରିପାରନ୍ତି ତାଙ୍କ ସମସ୍ତେ ଏକତ୍ର ହେଇକି ପୂଜା କରିଥାନ୍ତି